ଉପଭୋକ୍ତାମାନେ ତାଙ୍କର ସ୍ଥାୟୀ ଏବଂ ନୈତିକ ପଶୁପାଳନ ଅଭ୍ୟାସକୁ ସମର୍ଥନ କରିପାରିବେ କେମିତି ନା ସେ ତାଙ୍କର ପଶୁପାଳନ ଗାଈ ହେଉ କୁକୁଡ଼ା ହେଉ ଛେଳି ହେଉ ବତକ ଚାଷ ହେଉ ସେମାନେ କଲେ କରିବା ଫଳରେ ନୈତିକ ପଶୁପାଳନ ମାନେ ନୀତି ଯେଉଁଟା ପାଳୁଛନ୍ତି ସେମାନେ କଣ କରିବେ ନିଜ ନିଜେ ପଶୁପାଳନ କରିପାରିବେ ଓ ଜୈବିକ ସାର ମୁକ୍ତ ଦୂରତ ନା ଜୈବିକ ସାର ହେଉଛି ରାସାୟନିକ ସାର ବ୍ୟବହାର ଆମର କରିବାର ନାହିଁ ତେଣୁ ତାଦ୍ୱାରା ପଶୁପାଳନ ଦ୍ୱାରା ଜୈବିକ ସାରଟା ଉତ୍ପାଦିତ ହେଇପାରିବ ଉତ୍ପାଦିତ ହେଲେ ଆମେ କ'ଣ କରିବୁ ନା ମୁକ୍ତ ଦୂରତା ମାନେ କିଛି ଘରଠାରୁ ରହିବା ବାସସ୍ଥାନ ଠାରୁ କିଛି ଡିଷ୍ଟାନ୍ସ ଦୂରତାରେ କିଛି ଦୂରତାରେ ଆମେ କ'ଣ କରିବୁ ନା ପଶୁପାଳନ କରିବୁ ପଶୁପାଳନ କରିବାରେ ଅଧିକ ଦୂରତା ଆମେ କଲୁ ତେଣୁ ପଶୁଙ୍କୁ ମାନେ ଆମେ ବାଛିବା ଏବଂ କ୍ଷୁଦ୍ର ଚାଷୀମାନଙ୍କୁ କିଛି ସହାୟତା କରିବା ତେଣୁ ସରକାର ତରଫରୁ କିଛି ସହାୟତା ମିଳୁଚି ସ୍ୱୟଂ ସହାୟତା ଗୋଷ୍ଠୀ ହେଉ କିମ୍ବା ଚାଷୀ ଋଣ ହେଉ ଏହିପରି ଭାବରେ ସେମାନଙ୍କୁ ପଶୁପାଳନ କରିବା ପାଇଁ କ୍ଷୁଦ୍ର କ୍ଷୁଦ୍ର ଚାଷୀମାନଙ୍କୁ ସହାୟତା ମିଳୁଛି ସରକାରୀ ସରକାର ଯୋଜନା ଏହିସବୁ ମିଳିବାରେ ସାହାଯ୍ୟ କରୁଛି